ମୁଁ କିଣିଥିବା ଚୁଡ଼ିଟିର ଭଲଗୁଣ ଗୁଡିକ ହେଉଛି ଚୁଡ଼ିଟି ଦେଖିବାପାଇଁ ବହୁତ ସୁନ୍ଦର ମୋ ହାତକୁ ଫିଟ୍ ହେଉଛି ମୋତେ ମୋ ହାତକୁ ବହୁତ ଭଲ ମାନୁଛି ତ ତାର କଲର୍ ରଙ୍ଗ ବି ଛାଡ଼ୁନାହିଁ ତ ସେଇଥିପାଇଁ ଚୁଡ଼ିଟି ବହୁତ ପସନ୍ଦ ମୋତେ